ଆଜିର ଦୁନିଆରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଗ୍ରାମାଞ୍ଚଳ ମାନଙ୍କରେ ବହୁତ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ବେକାର ହୋଇ ବସୁଛନ୍ତି ବୁଲୁଛନ୍ତି ହେଲେ ସେମାନଙ୍କ ପାଇଁ ଚାକିରିର କୌଣସି ବି ସୁବିଧା ମିଳିପାରୁନାହିଁ ସରକାର ଯଦି ସବୁ ଜିଲ୍ଲା ମାନଙ୍କରେ କିଛି କଳକାରଖାନା ତିଆରି କରନ୍ତେ ତା'ହେଲେ ମୁଁ ଭାବୁଛି କିଛି ମାତ୍ରାରେ ଏ ବେକାରୀ ସମସ୍ୟା ଦୂର ହୋଇପାରନ୍ତା କାରଣ ସବୁ ଗ୍ରାମାଞ୍ଚଳ ମାନଙ୍କରେ ବୈଷୟିକ ଶିକ୍ଷା ଅଧ୍ୟୟନ କରି ବହୁତ ବେକାର ଯୁବକ ଯୁବତୀ ମାନେ ଘରେ ବସୁଛନ୍ତି ଏବଂ ତାଙ୍କ ପରିବାରର ଅର୍ଥନୀତି ପୂରା ଦୁର୍ବଳ ହୋଇଯାଉଛି ସରକାର କିଛି ଯୋଜନା କରି ଯଦି ସେହି ଅଞ୍ଚଳ ହେଉ କିମ୍ବା ସେ ଜିଲ୍ଲା ମାନଙ୍କରେ ଯେକୌଣସି ଏମିତିକି ସୂତା କାରଖାନା ହେଉ ବରଂ କି ଚିନି କଳ ହେଉ କି ଇସ୍ପାତ କାରଖାନା ହେଉ ଯେକୌଣସି କାରଖାନା ଯଦି ବସାଇ ପାରନ୍ତେ ତା'ହେଲେ ବେକାରୀ ସମସ୍ୟାରୁ ଦୂର ହୋଇଯାନ୍ତା